ବଳଦ ଗାଡ଼ି ଦୌଡ଼ ଛେଳି କୁକୁଡ଼ା ଲଢ଼େଇ କିମ୍ବା ପଶୁ ଜଡ଼ିତ କୌଣସି ଖେଳ ଖାସ୍ କରି ଗ୍ରାମାଞ୍ଚଳରେ ହୋଇଥାଏ ସହରା ସହରାଞ୍ଚଳରେ ଏସବୁ ଦେଖିବାକୁ ମିଳିନଥାଏ ଖାସ୍ କରି ଗ୍ରାମାଞ୍ଚଳରେ ଏସବୁ ହୋଇଥାଏ ଯିଏକି ଗୋଟିଏ ପଟୁ ଦୁଇଟି ବଳଦ ବଳଦ ଗାଡ଼ି ଦୁଇଟି ଆସିଥିବ ଦୁଇ ଦୁଇ ଜଣ ଯାକୁ ରେସ୍ ଲଗା ହେବ କି କିଏ ଫାର୍ଷ୍ଟ୍ ଜିତିବା ସ୍ଥାନରେ ପହଞ୍ଚିପାରୁଛି ଯେଉଁ ଦଳ ଯେଉଁ ବଳଦ ଗାଡ଼ି ଜିତିଥାଏ ତ ତାକୁ ଗୋଟେ ପୁରସ୍କାର ଦିଆଯାଇଥାଏ ଯୋଉଥିମାନଙ୍କର ଛେଳି କୁକୁଡ଼ା ଲଢ଼େଇ ହୋଇଥାଏ ଛେଳି କୁକୁଡ଼ା ଲଢ଼େଇରେ ଦୁଇଟା କୁକୁଡ଼ା ଆସିଥାଏ ଦୁଇଟା କୁକୁଡ଼ା ମଧ୍ୟରେ ଲଢ଼େଇଥାଏ ଯେ କୁକୁଡ଼ା ଜିତିଥାଏ ସେ କୁକୁଡ଼ାକୁ ପୁରସ୍କୃତ କରାଯାଏ ଏହି ଖେଳ ପାଇଁ ଗାଁର ବିଭିନ୍ନ ଲୋକ ଆସି ଏକାଠି ହୋଇଥାନ୍ତି ଗାଁର ଲୋକ ଗାଁର ପାଖାପାଖି ଥିବା ବିଭିନ୍ନ ପ୍ରକାର ଲୋକ ଆସି ଏକାଠି ହୋଇଥାନ୍ତି ଓ ଖେଳକୁ ଉପଭୋଗ କରିଥାନ୍ତି ବିଭିନ୍ନ ପ୍ରକାର ମେଳା ଆଦିରେ ମଧ୍ୟ ଏହି ଖେଳ ଅନୁଷ୍ଠିତ ହୋଇଥାଏ ଅନୁଷ୍ଠିତ ହୋଇଥାଏ ଗ୍ରାମାଞ୍ଚଳ ସହରାଞ୍ଚଳ ଗ୍ରାମାଞ୍ଚଳରେ ଏସବୁ ଦେଖିବାକୁ ମିଳିଥାଏ ତେଣୁ କରି ଗ୍ରାମାଞ୍ଚଳରେ ଅଧିକ ପଶୁପକ୍ଷୀ ଦେଖିବାକୁ ମିଳିଥାଏ କୁକୁଡ଼ା ଲଢ଼େଇ ଖାସ୍ କରି ଅଧିକ ଗ୍ରାମାଞ୍ଚଳରେ ଦେଖିବାକୁ ମିଳେ ବଳଦ ଗାଡ଼ି ବଳଦ ଯେଉଁମାନେ ରଖିଥାନ୍ତି ତ ବିଭିନ୍ନ ପ୍ରକାର ଟ୍ରେନିଂ ଦେଇ ରଖିଥାନ୍ତି ଯାହାଦ୍ୱାରା ଯେତେବେଳେ ରେସ୍ ଲଗାଯାଏ ତ କେଉଁ ବଳଦ ଜିତୁଛି କଣ କରୁଛି ସେ ବିଷୟରେ ସବୁ ଜଣାପଡ଼ିଥାଏ ତେଣୁକରି ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏସବୁ ଦେଖିବାକୁ ମିଳିନଥାଏ ତେଣୁ ତେଣୁ ସେ ଏସବୁ ପ୍ରତି ଧ୍ୟାନ ଦିଏ ଏହି ଗ୍ରାମାଞ୍ଚଳରେ ଅନେକ କୋଳାହଳା ସୃଷ୍ଟି କରିଥାନ୍ତି ଯାହାଦ୍ୱାରା ସମସ୍ତଙ୍କର ଟାଇମ୍ ପାସ୍ ହୋଇଥାଏ